ଆମ ରାଜ୍ୟରେ ଅନେକ ଗୁଡ଼ିଏ ଜନବହୁଲ ଅଞ୍ଚଲ ଅଛି କାହିଁକିନା ସେଠାରେ ଅନେକ ଗୁଡ଼ିଏ ଲୋକ ବସବାସ କରନ୍ତି ଫଳତଃ ସେମାନଙ୍କର ରହିବା ପାଇଁ ବହୁତ ଖରାପ ଲାଗେ କାହିଁକିନା ଯେତେବେଲେ ଲୋକ ସଂଖ୍ୟା ବଢ଼ିଯାଆନ୍ତି ବା ଯେତେବେଲେ ଲୋକମାନଙ୍କର ବୃଦ୍ଧି ବେଶୀ ହୁଏ ସେତେବେଲେ ରହିବା ପାଇଁ ଲୋକମାନଙ୍କର ଜାଗା ବି କମ ପଡ଼ିଯାଏ ଫଳତଃ ଆମେ ବେଶୀ ଜାଗା ବା କିପରି ଅଧିକ ଲୋକ ରହିପାରିବେ ସେଥିପ୍ରତି ପ୍ରଯତ୍ନ କରିବା ଯଦ୍ୱାରା କି ସେମାନେ ଆଗକୁ ବଢ଼ିପାରିବେ ଏବଂ ଲୋକମାନଙ୍କର ବସତି ପାଇଁ ଆମେ ଯଦି ଯଦି ତାଙ୍କୁ ସ୍ଥାନ ନ ଦେବା ତ ଆମେମାନେ ହିଁ ଆଗରେ ପରିଶାନ ହେବା କାହିଁକି ନା ଯେତିକି ଲୋକ ବୃଦ୍ଧି ହେବେ ସେତିକି ଲୋକ ପାଇଁ ଜମି ଦରକାର ତ ଆମେ ସବୁବେଲେ ଚେଷ୍ଟା କରିବା ଯେ ଆମେ କମରୁ କମ ଯେପରି ଜନସଂଖ୍ୟା ହେବେ ସେଥିପ୍ରତି ଆମେ ଧ୍ୟାନ ଦେବା ଏବଂ ଯଦି ଜନସଂଖ୍ୟା କମ୍ ହେଉଛନ୍ତି ତ ସେଥିରେ କିଛି ବି ପ୍ରୋବ୍ଲେମ୍ ନାହିଁ କାହିଁକିନା ଜନସଂଖ୍ୟା କମ୍ ହେଲେ ବି ସେଥିରେ ପ୍ରୋବ୍ଲେମ ନାହିଁ ବେଶୀ ହୋଇଗଲେ ଆମର ଜଙ୍ଗଲ କଟା ହେବ ଏବଂ ଜମିବାଡ଼ି ବୃଦ୍ଧି ପାଇବ ଫଲତଃ ଆମେ ବହୁତ ପ୍ରୋବ୍ଲେମର ସମ୍ମୁଖୀନ ହେବା ତେଣୁ ଆମେ ସବୁବେଲେ କ'ଣ ଚିନ୍ତା କରିବା ନା ସବୁବେଲେ ଆମେ ଜନବହୁଲ ଅଞ୍ଚଲକୁ କମ କରିବା